ଓଡ଼ିଶା ରାଜନୀତି ବ୍ୟବସ୍ଥା ବହୁତ ଭଲରେ ଚାଲିଛି ବା ସାମ୍ବିଧାନିକ ବ୍ୟବସ୍ଥା ସମ୍ବିଧାନର ଯେତେ ସବୁ କାର୍ଯ୍ୟକ୍ରମଗୁଡ଼ା କରାଯାଉଛି ସମ୍ବିଧାନର ଯେତେ ସବୁ ନିୟମ କାର୍ଯ୍ୟକ୍ରମ ଅଛି ସେଇଟା କରାଯାଇଛି ନ୍ୟାୟୀକ ସମୀକ୍ଷା ମଧ୍ୟ କରାଯାଉଛି ମାନବ ଅଧିକାର ମାନଙ୍କର ଅଧିକାର କ'ଣ ଅଛି ସେମାନେ ଅଠ ବର୍ଷ ହେଲେ ସାବାଳକ ହୁଅନ୍ତି ଅଠର ବର୍ଷ ପରେ ସେମାନଙ୍କ ଭୋଟ୍ ଦାନ ଦିଅନ୍ତି ହୁଅନ୍ତି ତ କୌଣସି ଗୋଟେ ସୁବିଧା ଅସୁବିଧା ହୋଇଥାଏ ପୋଲିସ୍ ଏବଂ ଅର୍ଥସାମରିକ ବାହିର ବ୍ୟବହାର ଆଇ ପି ଏସ୍ ପୋଲିସ୍ମାନଙ୍କର କାର୍ଯ୍ୟକ୍ରମ ହେଲାଣି ସେମାନେ କୌଣସି ସୁବିଧା ଅସୁବିଧା ହେଲା ନିକଟସ୍ତରେ ପହଞ୍ଚନ୍ତି ତାଙ୍କର ସୁଖ ଦୁଃଖ ବିଷୟରେ ଅତ୍ୟଧିକ ପରିମାଣରେ ଚେଷ୍ଟା କରନ୍ତି ଭ'ଲ କଣ ମନ୍ଦ କ'ଣ ସେଗୁଡ଼ିକର ବ୍ୟବହାର କରି ସେମାନଙ୍କ ନିତନ୍ତ ବା ନିହାତି ତାଙ୍କର ସେମାନଙ୍କୁ ସୁବନ୍ଦୋବସ୍ତ କରାଯାଉଅଛି ସାମ୍ବିଧାନିକ ବ୍ୟବସ୍ଥା ଉଚ୍ଚସ୍ତର ବ୍ୟବସ୍ଥାଗୁଡ଼ାକ ଏଇ ଯେଉଁ ଛୋଟମୋଟ ବ୍ୟବସ୍ଥା କୌଣସି ସମ୍ବିଧାନର ନହୁଏ ତ ସେଟାକୁ ସାମ୍ବିଧାନିକ ଅର୍ଥ ସାମ୍ବିଧାନିକ ବ୍ୟବସ୍ଥାକୁ ସୁବ୍ୟବସ୍ଥା କରିବା ବା ନ୍ୟାୟୀକ ସମୀକ୍ଷା କରିବା ସେଗୁଡ଼ାକ କଲା ପରେ ଅର୍ଜିନାଲ୍ କେଉଁଠି ଭୁଲ୍ ବା କେଉଁଠି ଠିକ୍ ଅଛି ସେଗୁଡ଼ାକ ଆମେ ଜାଣି ତାଙ୍କର ବ୍ୟବସ୍ଥାଗୁଡ଼ିକୁ ଆମେ ବହୁତ ଭଲ ବା ଆଇନ ଆଇନ ଅନୁଯାୟୀ ଯାହା ସେମାନଙ୍କୁ ଥାଏ ସେଇଭଳି ସେଇଭଳିଆ ଜିନିଷ ଆମେ ତାଙ୍କ ଉଚିତ୍ ମୂଲ୍ୟରେ ବା ଉଚିତ୍ ଭାବରେ ଆମ ତାଙ୍କୁ ନ୍ୟାୟ ଦେବା ସେଇଟା ହେଉଛି ସାମ୍ବିଧାନିକ ବ୍ୟବସ୍ଥାର ମାନବ ଅଧିକାର ବ୍ୟବସ୍ଥା ମଧ୍ୟ ନ୍ୟାୟୀକ ବ୍ୟବସ୍ଥା ମଧ୍ୟ ସେମାନଙ୍କୁ ବହୁତ ଭଲ ଥାଏ